ଜସ୍ମିନ ହୋଟେଲ ତ ମୁଁ ଅର୍ଡର କରିଥିଲି ଖାଦ୍ୟ କିଛି ଖାଇବା ପାଇଁ ଭାତ ଡାଲି ଚିକେନ ଭଜା ସାଲଡ଼ ଖଟା ଟିକେ କାହିଁ ଏପର୍ଯ୍ୟନ୍ତ ଟିକେ ପହଞ୍ଚିନି ଖାଦ୍ୟଟା କେମିତି ଗରମ ରହିବ ଆପଣ ଟିକେ ମୁଁ ଖାଇବା ଆସିକି ପହଞ୍ଚିବା ପରେ ମୁଁ ଖାଇଲା ବେଳକୁ ଯେମିତି ଏ ଗରମ ରହିଥିବ ଖାଇଲେ ଟିକେ ଟେଷ୍ଟ ଲାଗିବ ଆପଣଙ୍କ ସେଇଟା ଯେଉଁ ଫଏଲ ଜରି ତା'ଭିତରେ ପ୍ୟାକିଂ କରିକି ପଠେଇବେ ମୋ ପାଖକୁ ମୁଁ ଖାଇଲା ବେଳକୁ ଯେମିତି ଉଷୁମ ଥିବ ଖାଇଲେ ବଢ଼ିଆ ଲାଗିବ